ଏହି କିଛି ଦିନ ହେବ ଯେଉଁ ଜଳ ବିଶୁଦ୍ଧିକରଣ ଯନ୍ତ୍ରଟା ମୁଁ କିଣିଥିଲି ତାହା ବୈଦୁତିକରେ ପରିଚାଳିତ ହେଉଛି ଯାହାକି ବର୍ତ୍ତମାନ ମୋତେ ବହୁତ ବୈଦ୍ୟୁତିକ ଶୁଳ୍କ ଦେବା ପାଇଁ ପଡ଼ୁଛି ଯାହା ସାଧାରଣ ପକ୍ଷେ ସମ୍ଭବପର ନୁହେଁ ନୂଆରେ ନୂଆରେ କିଣିଲା ବେଳକୁ ଏହି ବୈଦ୍ୟୁତିକ ଉପକରଣଟି ଖୁବ କମ ସମୟରେ ଜଳଟିକୁ ବିଶୁଦ୍ଧିକରଣ କରୁଥିଲା ବର୍ତ୍ତମାନ ଏହା ବି କରୁନାହିଁ ଯାହାକି ବହୁତ ସମୟ ତା'ର ଯନ୍ତ୍ର ଯନ୍ତ୍ରାଂଶର କିଛି କ୍ଷତି ରହୁଛି ଏବଂ ଯାହା ଭରଣା କରିବା ଶୁକ୍ଳ ସାପେକ୍ଷ ନୁହେଁ ବହୁତ ଦାମ ବି ପଡ଼ୁଛି ତ ଏହାର ଖରାପ ଗୁଣଟି ହେଉଛି ଏହାକି କି କି ଉପକରଣଟା ବହୁତ ଦର ଦାମ ରହୁଛି ଏବଂ ଯାହାବି ଶୀଘ୍ର ଶୀଘ୍ର ଜଳଟା ବିଶୁଦ୍ଧି କରଣ କରୁଥିଲା ତାହର ବହୁତ ବିଳମ୍ବ ରହୁଛି ଯେଉଁ ଏବଂ ସୂଚକଟି ଯେଉଁ ରହୁଛି ବା ଜଳ କେତେ ସରିଲା କେତେ ନାହିଁ ସେ ସୂଚକରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି ଠିକ ଭାବରେ ସେ ସୂଚକ ଟାରେ ସୂଚାଉ ନାହିଁ